ଓଡ଼ିଆ ଭାଷାରେ ଓଡ଼ିଆ ଭାଷା ବିଷୟରେ ବହୁତ ସାରା ଭୁଲ୍ ଧାରଣା ରହିଛି ତାକୁ ଆମକୁ ସମାଧାନ ବି କରିବାକୁ ପଡ଼ିବ ଯେମିତି ଏବେତ ଯେହେତୁ ଆମର ଯେହେତୁ ୱାର୍ଲଡ୍ ଲାଙ୍ଗୁଏଜ୍ ହେଉଛି ଆମର ଇଂଗ୍ଲିଶ୍ ତ ଇଂଗ୍ଲିଶ୍ ଟିକୁ ଆମେ ବେଶୀ ଫୋକସ୍ କରୁଛୁ ମାନେ ଇଂଗ୍ଲିଶ୍ ଟାକୁ ଆମେ ସମସ୍ତେ ଗୁରୁତ୍ୱ ଦେଉଛୁ ସବୁ ଜିନିଷରେ ସବୁ ଜାଗାରେ ସବୁଠି ଇଂଗ୍ଲିଶ୍ କୁ ବେଶୀ ଗୁରୁତ୍ୱ ଦିଆଯାଉଛି ସବୁଠି ଇଂଗ୍ଲିଶ୍ ର ବ୍ୟବହାର ହେଉଛି ସବୁ ଜାଗାରେ ଯୁଆଡ଼େ ଏବେ ଆମେ ଯୁଆଡ଼େ ବି ଯାଉଛୁ ସେଠିକାର ମଦର୍ ଲାଙ୍ଗୁଏଜ୍ ଥିବ ସେଠିକାର ମାତୃଭାଷାର ଲେଖା ହେଇଥିବ ନହେଲେ ଇଂଗ୍ଲିଶ୍ରେ ଲେଖା ହେଇଥିବ ବା ଇଂଗ୍ରାଜୀରେ ଲେଖା ହେଇଥିବ ତ ଯୋଉ ଆମ ଓଡ଼ିଆ ଭାଷା ତ କମିଗଲାଣି ବହୁତ କମିଗଲାଣି ଯେହେତୁ ଆମ ଓଡ଼ିଶାର ଆମ ଓଡ଼ିଆ ଲାଙ୍ଗୁଏଜ୍ ଭାଷା ଯୋଉଟା ରହିଛି ଲାଙ୍ଗୁଏଜ୍ ଯୋଉଟା ରହିଛି ଆମର ଡ଼କ୍ୟୁମେଣ୍ଟ୍ ହେଉ ଆମର ଯାହାସବୁ ଡ଼କ୍ୟୁମେଣ୍ଟ୍ ହେଉ କି କୁଆଡ଼େ ଗୋଟେ ଗଲ ହେଉ କି ମାର୍କେଟ୍ ହେଉ ଯାହାବି ହେଉ ସେଠି ବେଶିକରିକି ଓଡ଼ିଆ ଭାଷାର ବ୍ୟବହାରଟା ବହୁତ କମିଯାଉଛି ଆମେ ବେଶୀ ଇଂଗ୍ରାଜୀରେ ଭାଷା ଇଂଗ୍ରାଜୀ ଭାଷାକୁ ଆମେ ବେଶୀ କହୁଛୁ ଲେଖା ବି ଚାରିଆଡ଼େ ହେଉଛି ତ ତେଣୁକରି ଯଦି ଏହିସବୁ ଜିନିଷକୁ ଯଦି ଆମେ ବଦଳେଇ ପାରିବା ଆମର କୋଉ କାଗଜ ପତ୍ର କାମ ହେଉ ସେଇଟା ସବୁ ଯୋଉ ଇଂଗ୍ଲିଶ୍ ରୁ ଓଡ଼ିଆକୁ କରିଦେବା ତ କେତେଜଣ ଯୋଉ ଅଛନ୍ତି ଯୋଉମାନେ ପଢ଼ିନାହାନ୍ତି ତ ତାଙ୍କର ପଢ଼ିବାପାଇଁ ସୁବିଧା ହେଇପାରିବ ସେମାନେ ପଢ଼ି ପାରୁନାହାନ୍ତି ଇଂଗ୍ଲିଶ୍ରେ ବି ସେ ପଢ଼ିପାରୁ ନାହାନ୍ତି ତ ଯଦି ଓଡ଼ିଆ ଟିକେ ହେଇଯିବ ତ ତାଙ୍କୁ ବି ସୁବିଧା ହେବ ସେ ଜିନିଷଟାକୁ ପଢ଼ିପାରିବେ ଜାଣିପାରିବେ ବୁଝିପାରିବେ ତା'ପରେ ଗୋଟେ କାମ କରିପାରିବେ ତ ଓଡ଼ିଆ ଭାଷାରେ ବହୁତ ବହୁତ ସାରା ଭୁଲ୍ ରହୁଛି ଯେମିତି ଧର ଆମର କିଛି ଲୋକ ଯାଇକି ବାହାରେ ରହିଲେ ବାହାରରେ ରହିଲେ ଯେହେତୁ ସେ ବାହାର କଥାବାର୍ତ୍ତା ଓଡ଼ିଆ ତ ଆଉ ସେଠି ହେବେନି ଇଂଗ୍ରାଜୀ ୟା ହିନ୍ଦୀରେ ହେବେ ସେଠି ତେଣୁକରିକି ତ ଆମ ଭାଷାଟାର ତ ବହୁତ କମିଯାଉଛି ତ ଯେହେତୁ ସେ ଏଠିକି ଧର ସେଠୁ ଏଠିକି ପୁଣି ରିଟର୍ଣ୍ଣ ଯେତେବେଳେ କରିବେ ଫେରିବେ ସେତେବେଳେ ସେ ଆମ ଓଡ଼ିଆ ଭାଷାଟାର ମିନିଙ୍ଗ୍ ବି ଭୁଲ୍ କରୁଛନ୍ତି କଥାବାର୍ତ୍ତାରେ ମିନିଙ୍ଗ୍ କୋଉଠି ଭୁଲ୍ ହେଇଯାଉଛି ଇଂଗ୍ଲିଶ୍ ଆଉ ହିନ୍ଦୀରେ ଠିକ୍ ହେବ କିନ୍ତୁ ନିଜ ମାତୃ ଭାଷାରେ ଭୁଲ୍ ହେଇଯିବ ସେତେବେଳେ ଭୁଲ୍ ହେଇଯିବ ତ ତେଣୁକରିକି ସବୁ ଜିନିଷକୁ ଯଦି ଓଡ଼ିଆରେ କରାଯାଏ ତେବେ ଆମ ଓଡ଼ିଆ ଭାଷା ପୁନରାବୃତ୍ତି କରିବ ପୁଣି ଆହୁରି ଅଗକୁ ଯିବ ପୁଣି ତା'ର ପ୍ରୟୋଗ ଠିକ୍ ଭାବରେ ହେବ